ହଁ ମୁଁ କହୁଥିଲି କି ମୁଁ ଏଇ ଛୁଟି ନେବାକୁ ଚାହୁଁଥିଲି ଚାରି ପାଞ୍ଚ ଦିନ ପାଇଁ ଜର ଧରିଥିଲା କ'ଣ ଏମିତି ଭଲ ଲାଗୁନି ଦେହ ଆଜ୍ଞା ହଁ ଜାଣୁଛି ଯେ ମୋତେ ବି ଟିକେ ଜ୍ୱର ଜ୍ୱର ଲାଗୁଛି

ଆଜ୍ଞା ଫିର୍ ଭି ମୁଁ ଟିକେ ଛୁଟି ନେବାକୁ ଚାହୁଁଛି ଟିକେ ରେଷ୍ଟ୍ ନେବାକୁ ଚାହୁଁଛି ଆଜ୍ଞା ହଁ ଏଇଟା ବି ଜାଣୁଛି ଯେ ଟିକେ ବହୁତ ହି ଭଲ ଲାଗୁନଥିଲା କହିକି ଏମତି କହୁଥିଲି ଟିକେ ଛୁଟି ଦେଇଦେଲେ ପନ୍ଦର ଚବିଶି ନାହିଁ ଦଶଦିନ ଆଠ ଖଣ୍ଡେ ଏମିତି ଛୁଟି ଦେଇଦେଲେ ଟିକେ ଭଲ ଲାଗିଥାନ୍ତା ଟିକେ ଜର ଜର ଲାଗୁଛି

ଗାଡ଼ି ଚଲେଇ ଗାଡ଼ି ଚଲେଇବା ହେବନି କି କ'ଣ ଏମିତି ମୋତେ ବି ଲାଗୁଥିଲା ଜ୍ୱର ଜ୍ଵରରୁ

ଆଜ୍ଞା ନା ଏମିତି କିଛି କଥା ନାଇଁ ଯେ ଫିର୍ ଭି ଟିକେ ଘର କହୁଥିଲେ ଟିକେ ଛୁଟି ନେଇଯା ଟିକେ ରେଷ୍ଟ୍ କରିନେ ତାପରେ ଯିବୁ ମମି କହୁଛି ମୋ ମମି ଇଏ କହୁଥିଲା ଘର ପରା ଆଜ୍ଞା ନାଇଁ ଏମିତି କିଛି କଥା ଥିଲା ଛୁଟି ନେବାକୁ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ହଁ ଏମିତି କହିଲେ କିଛି ନାହିଁ ଯେ ଫିର୍ ଭି ଟିକେ ଭଲ ଲାଗୁନଥିଲା ଏମିତି ଛୁଟି ନେବାକୁ ବି ଚାହୁଁଥିଲି ଆଜ୍ଞା ହଁ ହଁ ମୁଁ ବି ତ କହୁଥିଲି ଟିକେ ଭଲ ଲାଗୁନଥିଲା ଏମିତି ଫ୍ରେଶ୍ ଫ୍ରେଶ୍ ମମିକୁ ବତେଇଲି ଆ ନା ଠିକ୍ ନେଇଯାଏ ହଉ ହେଲା